ଆମ ଓଡ଼ିଶାର ଇତିହାସରେ ତାଙ୍କର ସେ ପ୍ରମୁଖ ସାଂସ୍କୃତିକ ପଭାବ ଗୁଡ଼ିକ ପଡ଼ିଛି ଯେନ୍ତାକି କି ଆମ ହେଉଛିି ଧର୍ମ ଭାଷା କଲା ସ୍ଥାପତ୍ୟ ସଙ୍ଗୀତ ବହୁତ କିଛି ଯେମିତିକି ଆଉ ଅଛି ଯେମିତିକି ଆମ ଗଡ଼ଜାତ ତାପରେ ସେ ନବେ ଦଶକ ଉନବିଂଶ ଶାସନ ତାପରେ ବୁଦ୍ଧ ଜୈନ ଏକବିଂଶ ଶତାବ୍ଦୀ ଏଟା ସବୁ ପ୍ରଭାବ ମାନେ ଅଛି ଧର୍ମ ଧର୍ମ ଆମର ବହୁତ ଧର୍ମ ଯେନ ଆମ ହିନ୍ଦୁ ଧର୍ମ ମୁସଲିମ ଇସଲାମ ଆମର ଇସଲାମିକ୍ ଶାସନ ମଧ୍ୟ ହୋଇଥିଲା ଓ ଆମ ଯେମିତିକି ବୌଦ୍ଧ ଜୈନ ଏମାନେ ଜୈନ ଧର୍ମ ବୌଦ୍ଧ ଧର୍ମ ବହୁତ କିଛି ଅଛି ଭାଷା ଭାଷା ଆମ କ'ଣ ଓଡ଼ିଆ ଭାଷା ଆମ ଓଡ଼ିଶାରେ ମଧ୍ୟେ ବହୁତ କିଛି ଭାଷା ଅଛି ସମସ୍ତେ ଅଲଗା ଅଲଗା ଭାଷା କୁହନ୍ତି ଯେଉଁ ରାଜ୍ୟ ଗୋଟେ ହେଲେ ମଧ୍ୟ କ'ଣ ହେଲା ଅଲଗା ଭାଷା ମଧ୍ୟ ପ୍ରଚଳିତ ଅଛି କଳା କଳା ସାହିତ୍ୟ ମାନେ ସ୍ଥାପତ୍ୟ ଗୋଟେ ସଙ୍ଗୀତ ସଙ୍ଗୀତ ଆମ ଓଡ଼ିଶୀ ଓଡ଼ିଶା ତାପରେ ଆମ ଯୋଉଁ ଆମେ ଯେଉଁ ଯେଉଁ ଜିଲ୍ଲାକୁ ଯିବା ମ କିଛି କିଛି ଅନ୍ୟମାନ ରହିଅଛି ଆଉ ବହୁତ କିଛି ସୋମବଂଶ ସୋମବଂଶ ଦକ୍ଷିଣରେ ସେମାନେ ସୋମବଧ କରିଥିଲେ ଆଉ ସେମାନେ ସେମାନେ ଦକ୍ଷିଣ କୋଶଳରେ ଯେନ୍ ରାଜୁତିକ ପାଇଁ ପୂର୍ବରୁ କାଇଁ ସେମାନେ ପାଣ୍ଡୁବଂଶ ଭାବରେ ପରିଚିତ ଥିଲେ ଆଗରୁ ଆମ ସୋମବଂଶୀମାନେ ସେମାନେ ପାଣ୍ଡୁବଂଶ ହେଇଥିଲେ ଆଉ ସେ ଆଉ କହୁଥିଲେ ଆଠଶହ ଦଶ ଶତାବ୍ଦୀ ସୀମିତ ହେଲା ତାପରେ ସୋମବଂଶୀ ଆଠଶହ ପଚାଶ ଏଗାରଶହ ଦଶ